ହଁ ହ୍ୟାଲୋ ମୁଁ ରତନ କହୁଥିଲି ଆପଣ ତ ଦେଖୁଛନ୍ତି ଏଥର ତ ବର୍ଷା ଫର୍ଷା ଏତେ ନାହିଁ ଆଉ ପନିପରିବା ଯେତିକି ବାହାରିବା କଥା ସେତିକି ବାହାରିଲାନି ତେଣୁ କରି ହାଟକୁ ଆଉ ନେଇ ପାରୁନାହିଁ ଆଉ ଯିଏ ଘରପାଖକୁ ଆସୁଛନ୍ତି ନେଇ ଯାଉଛନ୍ତି ଆଉ ମୋ ଭାଇ ଯେଉଁଟା ଅଛି ଏବେ ସେଇଟା ବାଇଗଣ ଅଛି କୋଡ଼ିଏ କେଜି ଖଣ୍ଡେ ଆଉ ଭେଣ୍ଡି ଅଛି ଦଶ କେଜି ଖଣ୍ଡେ ଆଉ ପୋଟଳ ବି ଅଛି ଦଶ ପନ୍ଦର କେଜି ଖଣ୍ଡେ ଆଉ ବୋଇତାଳୁ ଗୁଡ଼ା ତ ଗଦା ହୋଇଛି ଘରେ ବାଇଗଣ ଏବେ ଚାଳିଶ ଟଙ୍କା ଚାଲିଛି ଆଉ ଭେଣ୍ଡି ତିରିଶ ଟଙ୍କା ଚାଲିଛି ବୋଇତାଳୁ ଗୁଡ଼ା ଦଶ ଟଙ୍କା ଦଶ ଟଙ୍କା ଲେଖାଏଁ କେଜି ଚାଲିଛି ଆଉ ଏ କେତେ କେଜି କୁହନ୍ତୁ କେତେ କେଜି ଏ ଯିବ ନା ଯାହାବି ଅଛି ଭଲ ଅଛି

ବାଇଗଣ ପନ୍ଦର କେଜି ଅଛି ଭେଣ୍ଡି ଦଶ କେଜି ହଁ ଗୋଟେ କୁଇଣ୍ଟାଲ ଭଳିଆ ଅଛି ବିଲାତି ନା ନାହିଁ ଇଏ ସରିଯାଇଛି ନା ବିନ୍ସ ନାହିଁ ହଁ ସେ ରଖୁଛି ପରିବା ଆଉ

ହୁଁ ହଁ କିନ୍ତୁ ଆସିଲେ ନଗଦ ପଇସାଟା ଦେଇ ଦେବେ ହେଉ ଆସନ୍ତୁ ଆସନ୍ତୁ ପଳାଇ ଆସନ୍ତୁ ଆମେ ଓଜନ କରିଦେବା ହୁଁ ହୁଁ କଣ୍ଟା ଅଛି କମ୍ପ୍ୟୁଟର କଣ୍ଟା ଅଛି ହୁଁ ହଁ ଆମେ କରିଦେବୁ ଆମେ କରିଦେବୁ ଏତିକି ଜିନିଷ କ'ଣ ଲୋଡ଼୍ କରିବ ଅ ହୋ ହେଉ ପଳାଇ ଆସନ୍ତୁ ହୁଁ ଦେଖିବା ଆସନ୍ତୁ ତାଙ୍କ ବାଡ଼ିରେ ଦେଖି ଦେବା ଆଉ ହଁ ଟମାଟୋ ଅଛି ବିନ୍ସ ଅଛି ହୁଁ ତାଙ୍କର ଟମାଟୋ ଅଛି ବିନ୍ସ ଅଛି ହୁଁ ହୁଁ ମୁଁ ଦେଖିଛି ସକାଳେ ଆମେ ମିଶିକି କରିଥିଲୁ ବା ହୁଁ ହୁଁ ହଁ ସେ ଟମାଟୋ କାଳେ ପଚିଶ ଟଙ୍କା ବିକୁଥିବେ ବିନ୍ସ ହୁଁ ଚାଳିଶ ଟଙ୍କା ହଁ ଆସନ୍ତୁ ଆସନ୍ତୁ କାଢ଼ିବା ଆ ପଚାଶ କିଲିଆ ଟମାଟୋ ଅଛି ବିନ୍ସ କୋଡ଼ିଏ କିଲିଆ ଅଛି ଠିକ୍ଅଛି ଓକେ ହଁ ହୁଁ ହୁଁ ହେଉ ଆସନ୍ତୁ ଆସିଯାଆନ୍ତୁ ହଁ